ଘର କାମ ପାଇଁ ମୋତେ ଗୋଟିଏ ଡ୍ରିଲ୍ ମେସିନ୍ ଦରକାର ଥିଲା ମୁଁ ବଜାରକୁ ଯାଇଥିଲି କିଣିବାକୁ ଦୋକାନୀ ମୋତେ ବହୁତଗୁଡ଼ିଏ କମ୍ପାନୀର ଡ୍ରିଲ୍ ମେସିନ୍ ଦେଖାଇଲା ତା' ଭିତରୁ ମୋତେ ବୋସ୍ କମ୍ପାନୀର ଡ୍ରିଲ୍ ମେସିନ୍ଟି ଭଲ ଲାଗିଥିଲା ଯେଉଁଟାକି ଭଲ ଦେଖାହେଉଥିଲା ଦାମ୍ ମଧ୍ୟ କମ୍ ଥିଲା ତାକୁ ଆଣିକି ମୁଁ ଏବେବ୍ୟବହାର କରୁଛି ଭଲ ତ ଚାଲୁଛି